ଡ୍ରାଇଭର ଭାଇ ମୋର କେତେ ପଇସା ହେଲା କି କ'ଣ ଦେଢ଼ଶହ ଟଙ୍କା ମୁଁ ବୁକିଂ କରିବା ସମୟରେ ମୋତେ ତ ଶହେ ଟଙ୍କା ଦେଖାଉଥିଲା ଏବେ ଆପଣଙ୍କ ପକ୍ଷରୁ କିଛି ତ୍ରୁଟି ହୋଇଛି କି ଟିକିଏ ସମୟ ରୁହନ୍ତୁ ମୁଁ ଆପଣଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଆଲୋଚନା କରେ ତାପରେ ଆପଣଙ୍କୁ ଜଣଉଛି ହାଲୋ ଓଲା ଏଜେନ୍ସିରୁ କହୁଛନ୍ତିକି ଆଜ୍ଞା ମୁଁ କିଛି ସମୟ ପୂର୍ବରୁ ଆପଣଙ୍କ ଆପଣଙ୍କ ୱେବ୍ ସାଇଟ୍ ରୁ ମୁଁ ଗାଡ଼ି ବୁକିଂ କରିଥିଲି କିନ୍ତୁ କିଲୋମିଟର ଅନୁଯାୟୀ ଅପଙ୍କର ଯେତିକି ଦେଖେଇବା କଥା ମନି ସେଇଟା ଏବେ ବଢ଼ିଯାଇଛି ଶହେ ଟଙ୍କା ଜାଗାରେ ଦେଢ଼ଶହ ଟଙ୍କା ହୋଇଯାଇଛି ମୁଁ କୁନିନ୍ଦା ରୁ ଭୁବନକୁ ଯାଇଥିଲି ଟୋଟାଲ କିଲୋମିଟର କହିଲେ ଆଠ କିଲୋମିଟର ହେବ ସେଇଟା ଶହେ ଟଙ୍କା କିନ୍ତୁ ଏଇଠି ଦେଖାଉଛି ବର୍ତ୍ତମାନ ଦେଢ଼ଶହ ଟଙ୍କା କିଛି ଆପଣଙ୍କ ପକ୍ଷରୁ ତ୍ରୁଟି ହୋଇଛି କି କାରଣ ଟା ମତେ ଟିକିଏ ଜଣାନ୍ତୁ